ଯେହେତୁ ମୁଁ ଗୀତ ଗାଏ ମୋର ସଙ୍ଗୀତ ପ୍ରତି ଦୁର୍ବଳତା ରହିଛି ଏବଂ ସଙ୍ଗୀତକୁ ସୁନ୍ଦର ସରସ ଯେଉଁ ଯନ୍ତ୍ର କରିଥାଏ ସେ ଯନ୍ତ୍ର ବଜାଇବା ପାଇଁ ମୋର ପ୍ରବଳ ଇଚ୍ଛା ଅଛି କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ଶିଖିପାରିନି ଅର୍ଥନୈତିକ ପ୍ରୋତ୍ସାହନର ଅଭାବରୁ ତେଣୁ ମୋର ବର୍ତ୍ତମାନ ହାରମୋନିୟମ୍ ଏବଂ ଅର୍ଗାନ୍ ଶିଖିବା ପାଇଁ ଇଚ୍ଛା ହେଉଛି